ମୁଁ ମୋ ଜୀବନରେ ଖବରକାଗଜ ପଢ଼ିବାକୁ ବହୁତ ଭଲପାଏ ତେଣୁ ମୁଁ ପିଲାମାନଙ୍କୁ ବି ସବୁବେଳେ ଉତ୍ସାହିତ କରେ କି ସର୍ବଦା ସକାଳୁ ଓ ସନ୍ଧ୍ୟାରେ ଖବରକାଗଜ ପଢ଼ିବା ନିହାତି ଆବଶ୍ୟକ ଯଦି ଆମେ ସକାଳୁ ଉଠି ଆମ ନିତ୍ୟକର୍ମ ସାରି ଖବରକାଗଜଟିଏ ପଢ଼ିବା ତାହାହେଲେ ଆସନ୍ତାକାଲି କି ତା ପୂର୍ବଦିନରେ ଘଟିଥିବା ଦେଶ ଦୁନିଆର ଖବର ଆମେ ଜାଣିପାରିବା ଖବରକାଗଜ ପଢ଼ିବା ଦ୍ୱାରା ବହୁତ ଆମକୁ ବୁଦ୍ଧି ମିଳିଥାଏ ବହୁତ ଜ୍ଞାନ ବି ମିଳିଥାଏ କାରଣ ଖବରକାଗଜରେ କେବଳ ବିଦ୍ୟା ନୁହେଁ ସମସ୍ତପ୍ରକାର କାର୍ଯ୍ୟ ଉଲ୍ଲେଖ କରାଯାଇଥାଏ ଯେପରିକି ରାଜନୈତିକ କ୍ଷେତ୍ରରେ କେଉଁ କେଉଁ ନେତା କେଉଁ ପଦବୀ ପାଇଲା କିଏ ରୋଗ କ୍ଷେତ୍ରରେ କେଉଁ ଫଳ ଖାଇବା ଦ୍ୱାରା କି କେଉଁ ପରିବା ଖାଇବା ଦ୍ୱାରା ଖବର ମାନେ କେଉଁ ରୋଗ ଦୁରେଇଯିବ କେଉଁ ରୋଗ ଆଉ ହେବନି କି କେଉଁ ଯଦି ଆମର କେଉଁ ସିନେମା ଜଗତର କେଉଁ ଅଭିନେତା ଆମର ମାନେ ଭଲଲାଗେ ତ ସେ ଅଭିନେତା କେଉଁ ପୁରଷ୍କାର ପାଇଲା କି କେଉଁ ଲାଇନ୍ରେ ଗଲେ ଆମକୁ ଭଲ ସମ୍ମାନ ମିଳିବ ସେସବୁ ବିଷୟରେ ଖେଳକୁଦ ଏସବୁ ବିଷୟରେ ଓ ଆମର ନିଜ ଜୀବନରେ ଆମେ ଯେଉଁ ଶ୍ରେଣୀରେ ପଢ଼ୁଥିବା ସେଇ ଶ୍ରେଣୀର ବହୁତ ପ୍ରଶ୍ନ ମଧ୍ୟ ଏବେ ଖବରକାଗଜରେ ଆସୁଛି ଯେପରିକି ଯଦି ଆମେ ଦଶମ ଶ୍ରେଣୀରେ ପାଠ ପଢ଼ୁଛୁ ତେବେ ଆମେ ଦଶମ ଶ୍ରେଣୀରେ ପାଠ ପଢ଼ିବାକୁ ମାନେ ପ୍ରଶ୍ନଗୁଡ଼ିକ ମଧ୍ୟ ସେ ପେପର୍ରେ ଆସୁଛି ଖବରକାଗଜରେ ଏହିସବୁ ଆସିବା ଦ୍ୱାରା ପିଲାମାନେ ବହୁତ ଜ୍ଞାନ ପାଉଛନ୍ତି ମୁଁ ମଧ୍ୟ ନିଜେ ସକାଳେ ଓ ସନ୍ଧ୍ୟାରେ ଖବରକାଗଜ ପଢ଼େ ଏବଂ ମୋ ପିଲାମାନଙ୍କୁ ବି ମଧ୍ୟ କୁହେ କି ତମେମାନେ ଖବରକାଗଜ ପଢ଼ ମୁଁ ମଧ୍ୟ ସକାଳେ ଓ ସନ୍ଧ୍ୟାରେ ଅଳ୍ପ ଅଳ୍ପ କରି ମୋ ପିଲାମାନଙ୍କୁ ଖବରକାଗଜର ସବୁ ତକ ଶୁଣାଏ ଏବଂ ମୋ ପିଲାମାନେ ମଧ୍ୟ ମୋତେ ବେଳେବେଳେ ଖବରକାଗଜ ପଢ଼ିକି ଶୁଣାନ୍ତି ଏହିପରି ଭାବେ ମୁଁ ପିଲାମାନଙ୍କୁ ଉତ୍ସାହିତ କରେ କି ଖବରକାଗଜ ପଢ଼ ଏବଂ ଖବରକାଗଜ ପଢ଼ିବା ଦ୍ୱାରା ନିଜର ଜ୍ଞାନ ବହୁତ ବଢ଼ିଥାଏ ଆମେ ଜ୍ଞାନ ଆହରଣ କରିଥାଉ ତ ଏହିପରି ଭାବେ ଆମେ ମୁଁ ମଧ୍ୟ ମୋ ପିଲାମାନଙ୍କୁ ଶୁଣାଇଥାଏ ଓ ପିଲାମାନେ ମଧ୍ୟ ଖବରକାଗଜ ଶୁ ପଢ଼ି ମୋତେ ବି ଶୁଣେଇଥାନ୍ତି